ମୁଁ କିମ୍ବା ଲାଇଟ୍ ରିମୋଟ୍ ଭାବେ ଲାଇଟ୍ ପରି ଜିନିଷ ହୋମ୍ ଅଟୋମେସନ୍ ସିଷ୍ଟମ୍ ବ୍ୟବହାର କରିଛି ଏହା ଆମ ପାଇଁ ବେଶୀ ଉପଯୋଗୀ ହେଲା ଆଉ ଲାଇଟ୍ ନଥିଲେ କି ଆମର ଇଏ ଅସୁବିଧା ନଥିଲେ ସେଟା ବେଶୀ ଉପଯୋଗୀ ଆଉ ଥର୍ମଷ୍ଟାର କିମ୍ବା ଲାଇଟ୍ ରିମୋଟ୍ ଭାବେ ମୋର ବେଶୀ ଉପଯୋଗୀ ହୋଇଥିଲା ସେଥିମଧ୍ୟରୁ ମୋର ବେଶୀ ଉପଯୋଗୀ ଆଜିକାଲି ଦୁନିଆରେ ଟେକ୍ନୋଲୋଜି ଦୁନିଆରେ ବେଶୀ ଲାଭଦାୟକ ଆଉ ଲାଭଦାୟକ ଥିବାରୁ ଆମେ ବେଶୀ ଭାବରେ ବ୍ୟବହାର କରୁ କେତେବେଳେ କେମିତି ଏମରଜେନ୍ସି ଟାଇମ୍ରେେ ଆମର ବ୍ୟବହାର କରୁ ଆଉ ମୋର ପାଇଁ ବେଶୀ ଭଲ ଥିଲା ସେଠି ଏମରଜେନ୍ସି କାମ ଆସୁଥିଲା ଆଉ ମୋ ପାଇଁ ସେଟା ଭଲ କାମ କଲା ଆଉ ସେ ମଧ୍ୟରୁ ବି ଆମର ମୋ ପାଇଁ ବେଶୀ ଉପଯୋଗୀ ଥିଲା